ସମସାମୟିକ କଳାରେ ମୂର୍ତ୍ତିର ଭୂମିକାକୁ ଗୁରୁତ୍ଵପୂର୍ଣ୍ଣ ରହିଛି ମାଟି ମୂର୍ତ୍ତି ପିତଳ ମୂର୍ତ୍ତି ଏହି ସମସ୍ତ ମୂର୍ତ୍ତିମାନ ଦେବା ଦେବୀ ମନ୍ଦିରରେ ପୂଜା କରାଯାଏ କାରିଗର ମାନେ ମୂର୍ତ୍ତି ତିଆରି କରିବା ପାଇଁ ବହୁତ କଷ୍ଟ କରିଥାଆନ୍ତି ଏହା ବହୁତ ଦିନ ଧରି ଲାଗିଥାଏ ଏହାର ପାରିଶ୍ରମିକ ମଧ୍ୟ କମ୍ ମିଳିଥାଏ ତଥାପି ସେମାନେ ସେମାନଙ୍କର କାମ ବନ୍ଦ କରିନଥାନ୍ତି